ହ୍ୟାଲୋ ସାର୍ ମୁଁ ଅର୍ଡ଼ର୍ କରିଥିଲି ପିଜ୍ଜା ଅର୍ଡ଼ର୍ କରିଥିଲି କିନ୍ତୁ ସେଥିରେ କୋଲ୍ଡ ଡ୍ରିଙ୍କ୍ସ ଆଡ଼୍ କରିବା ପାଇଁ ଭୁଲିଯାଇଛି ସେଥିପାଇଁ କୋଲ୍ଡ ଡ୍ରିଙ୍କ୍ସ ଆଡ଼୍ କରି ପୁଣି ଥରେ ଅର୍ଡ଼ର୍ ଆପ୍ଲାଏ କରୁଛି